ମୁଁଇ ଥିରେ ମୋର୍ ଗୁଟେ କେସ୍ ନେଇକରି ଯାଇଥିଲି ଆମର୍ ନର୍ଲା ଓକିଲ୍ ପାଖ୍କେ୍ ତ ସେମାନେ କେସ୍ ନେଲେ କିନ୍ତୁ ଇଟା ହଇରାଣ୍ ବଲେ ଅସୁବିଧା ବଲେ କାଣା ହେଇଚି କି ନାଇଁ ସେମାନେ ବହୁତ୍ ପଏସା ପତ୍ର ଡିମାଣ୍ଡ୍ କଲେ ଯେନ୍ କେସ୍ ଯେନ୍ କେସ୍ କାଜି ଆମେ ଲଢ଼୍ବାକେ ଦେଇଁଥିଲୁ ହେଟା ପଚାଶ୍ ହଜାର୍ ଟଙ୍କା ଡିମାଣ୍ଡ୍ କଲେ ମୁଁଇ ତ ଓକିଲ୍ ର ନାଁ ନେଇଁ ନିଏଁ ଫିର୍ ବି ଏତ୍କି ପ୍ରକାର୍ ଡିମାଣ୍ଡ୍ ନେଇଁ କର୍ବା କଥା ଆଉ ଥରେ ମୋର୍ ଗାଡ଼ି ଗୁଟେ୍ ହଜିଯାଇଥିଲା ତ ପୋଲିସ୍ ଷ୍ଟେସନ୍ ଯାଇଁଥିନି ସେ କର୍ଲାପଡ଼ା ଫାଣ୍ଡିରେ ସେମାନେ ମର୍ ରେଜିଷ୍ଟେସନ୍ କଲେ ଆଉ ନର୍ଲା ପଠା ଏ ଭବାନୀପାଟ୍ନା ପଠାଲେ ତ ଭବାନୀପାଟନା ଯେତେବେଳେ ପଠାଲେ ସେନେ ସେନର୍ ପୋଲିସ୍ମାନେ ସବୁ ଟିକେ ମିସ୍ବିହେବ୍ କଲେ ମତେ ଆରୁ ତମର୍ ଗାଡ଼ି ହେଣ୍ଡିଲ୍ ଲକ୍ ନାଇଁ କରି ଥାଇ କାଁ କାଜି ବୋଲି କରି କହେଲେ ତ ଇ ସବୁ ଘଟ୍ନାମାନେ ନି ହେବାର୍ କଥା ପଞ୍ଚାୟତ କି ତହସିଲ ଅଫିସ୍ରେ କେବେ କିଛି ହଇରାଣ୍ ନାଇଁ ହେବା କାଁ କାଜି ଯାଇଁଛେଁ ଆର୍ ଭଲ୍ କାମ୍ ହେଇଛେ ଯାହା ଅସୁବିଧା ହେଇଛେ ବଏଲେ ଓକିଲ୍ ମାନକର ଦ୍ଵାରା ଥରେ ହେଇଛେ ଆଉ ପୋଲିସ୍ ମାନକର ଦ୍ଵାରା ଥରେ ହେଇଛେ